ହଁ ହାଲୋ ହଁ ମୁଁ କହୁଥିଲି କି ହଁ ହଁ ମୁଁ କହୁଥିଲି କି ତୁମର ଫ୍ୟାନସି ଦୋକାନ କି ଆଜ୍ଞା ମୋର ବାହାଘର ସାମାନ କିଛି ଦରକାର ଥିଲା ସବୁ ମିଳିବ ତ ଆଇଟମ ମେକଅପ ଜିନିଷ ସବୁ ଦରକାର ନା ଆଉ ସେ ଅଳତା ସିନ୍ଦୁର ସେ ଝୁମୁକା ଯାକ କାନ ର ଝୁମୁକା ଯାକ ସବୁ ଦରକାର ମିଳିବ ତ ସବୁ ଆଉ ଯେ ତାର ସେଇଟା ସବୁ ଡିଟେଲସ ଗୋଟିଏ ପ୍ୟାକ କରି ମତେ ବିଲ ଟା ପଠେଇ ଦେବେ କି ଆସିକି ଘରେ ଆସିକି ଡେଲିଭରି କରିବେ କି ମୁଁ ଦୋକାନ ଠି ଆସିବି ହାଲୋ

ହୋଉ ହୋଉ ବିଲ ଟା ଭଲ କରି ଲେଖିକି ଦେବେ ଯୋଉ ଦି ସାମାନ ର ଯୋଉ ରେଟ ସେଟା ଅଲଗା ଅଲଗା ଲେଖିକି ଦେବେ ହଁ ସେଟା ସବୁ ଦରକାର ତ ଫାଷ୍ଟ ରୁ କହିଁଥାନ୍ତ ନା ଯେ ଆମର ଏଇଠି ସବୁ ମିଳିବ ଶାଢ଼ୀ ସୁଢ଼ା ସବୁ ମିଳିବ ବୋଲି ଫ୍ୟାନସି ଦୋକାନ ବୋଲି ପଚାରିଲି ବୋଲି ଖାଲି ଫ୍ୟାନସି କହି ଦେଲ ଟେଣ୍ଟ ଭଡ଼ା କେତେ ଆସିବ ଯେ ପାଞ୍ଚ ଟା ଟେଣ୍ଟ ଦରକାର ଆଉ ବାକି ସବୁ ସାମାନ ବେଦି କରିବା ସାମାନ ସବୁ ସାମାନ ସବୁ ସାମାନ ରେଟ ସେଇଟା ମଧ୍ୟ ସାମାନ ପଠେଇ ଦେଇ ହୁଁ ସାମାନ ଟା ପଠେଇ ଦେଇ ତାର ବିଲ ଟା ଲେଖି ଦେବେ ହଁ କ୍ୟାମେରା ମତେ ଦରକାର ଟିକେ ବଡ଼ କ୍ୟାମେରା ଯୋଉ ଯୋଉଥିରେ କେତେ କେତେ ରିଲ ଥିବ ସେଇଟା ବୋଲେ ଗୋଟେ ରିଲ ରେ ସବୁ ଆସିବାର ଅଛି ସେମିତି କଟିଙ୍ଗ ହବନି ଯେମିତି

ଆଉ ସବୁ କଣ କଣ ମିଳିବ

ହାଣ୍ଡା ଅଛି ହଁ ହାଣ୍ଡା ହାଣ୍ଡା ଗୋଟେ ପାଞ୍ଚ ସେଟ ଦରକାର ହାଣ୍ଡା ତାପରେ ତୁମର ବୋଲେ ରୋଷେଇ କରିବା ଯେତେ ସାମାନ ଦରକାର ସବୁ ଥିବ ତ ଅନ୍ୟ କୌଣସି ଦୋକାନ ରୁ ଯିବାକୁ ପଡ଼ିବନି ତ ସବୁ ମିଳିବ ଆର ରେଟ ମଧ୍ୟ ସେ ବିଲ ଗୋଟେ ବିଲ ରେ ଲେଖିକି ଦବ କି ଅଲଗା ଅଲଗା ଦବ ତମେ ଭାଇ ଆଣିବା ନା ଜିପ ତମ ନିଜର ହଁ ହଁ ନାଇଁ ନାଇଁ ନାଇଁ ମୁଁ ସେଇଟା ପଚାରୁନି ବୋଲେ ଏ ହାଣ୍ଡା ତାପରେ ତମ ଟେଣ୍ଟ ଏଟା ସବୁ ଅନ୍ୟ ଦୋକାନ ରୁ ଆଣିବ ନା ତମ ନିଜର ଅନ୍ୟ ଦୋକାନ ଆଃ ହଁ ଅ ହଁ ନା ମୁଁ ଭାବୁଥିଲି କି ବୋଧେ ଅନ୍ୟ ଦୋକାନ ରୁ ଆଣିବ ବୋଲି ସେଟା ରେଟ ଅଲଗା ପଡ଼ିପରେ ସେଟା ପଚାରୁଥିଲି ଯଦି ତମର ନିଜ ଦୋକାନ ହବ ବୋଲିକିରି ଭଲ କଥା ଗୋଟେ ସାଙ୍ଗରେ ସବୁ ପ୍ୟାକ କରିଦେଇ ଗାଡ଼ି ହଁ ହଁ ହାଁ ହାଁ କୁହନ୍ତୁ ହୁଁ ହୁଁ

ଆଉ ହଁ ଧନ୍ୟବାଦ